ହ୍ୟାଲୋ ମଣି ଭାଇ କହୁଛନ୍ତି ହଁ ଆଜ୍ଞା ମୁଁ ରଶ୍ମୀ ବାବୁ କହୁଥିଲି ଏବେ ଯେଉଁଠି ଆପଣଙ୍କ ପଟିଆରୁ ବାଣୀବିହାର ପର୍ଯ୍ୟନ୍ତ ଆପଣଙ୍କ ଅଟୋ ବୁକ୍ କରିଥିଲି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ସାର୍ ଆକ୍ଚୁଆଲି ମୋର କିଛି ଆପଣଙ୍କ ଅଟୋରେ ମୋର ବର୍ତ୍ତମାନ ରହିଯାଇଛି ବ୍ୟାଗ୍ ଗୋଟେ ରହିଯାଇଛି ହଜିଯାଇଛି ଆଜ୍ଞା ସେଇଠି ତା'ଭିତରେ ମୋର କିଛି ସାର୍ଟିଫିକେଟ୍ ଥିଲା ଡକ୍ୟୁମେଣ୍ଟ ମୁଁ ବର୍ତ୍ତମାନ ଇଣ୍ଟରଭ୍ୟୁ ପାଇଁ ଯାଉଥିଲି ଆଜ୍ଞା ଆଜ୍ଞା ତା'ଭିତରେ ସାର୍ଟିଫିକେଟ୍ ଡକ୍ୟୁମେଣ୍ଟ ପ୍ଲସ୍ ମୋର ଆହୁରି କିଛି ଜରୁରୀ ସାମାନ ଥିଲା ଆଜ୍ଞା ଆଉ ତ ଆପଣ କେମିତି କ'ଣ ମୋର ଜରୁରୀ ସେଇଟା ଦରକାର ଆପଣ ଏବେ କେଉଁଠି ଅଛନ୍ତି ଆଚ୍ଛା ସହିଦ ନଗରରେ ଅଛନ୍ତି ଠିକ୍ ଅଛି ତ ମୁଁ କେମିତି କ'ଣ ମୋ ବ୍ୟାଗ୍ଟା ପୁଣି ପାଇପାରିବି ଆପଣ ଯଦି ଆସିକି ଦେଇପାରିବେ ନହେଲେ ଆପଣ ବର୍ତ୍ତମାନ କରେଣ୍ଟ ଲୋକେସନ୍ ମୋତେ ହ୍ୱାଟ୍ସଆପ୍ କରନ୍ତୁ ମୁଁ ଆପଣଙ୍କ ପାଖରେ ଯାଇ ପହଞ୍ଚିଯାଉଛି ଆଜ୍ଞା ଆଜ୍ଞା ଜରୁରୀ ସାମାନ ବହୁତ ଅଛି ଆପଣ ଦୟାକରି ଟିକେ ଏତିକି ହେଲ୍ପ କରନ୍ତୁ ଆଉ ଠିକ୍ ଅଛି ଠିକ୍ ଅଛି ଆପଣ ସେଇଠି ଥାନ୍ତୁ ମୁଁ ଯାଇ କିରି ଆପଣଙ୍କୁ ସଙ୍ଗେ ସଙ୍ଗେ ଦୁଇରୁ ପାଞ୍ଚ ମିନିଟ୍ ଭିତରେ ଆମର ଅଳ୍ପ ବାଟ ଏଇଠୁ ଦୁଇରୁ ପାଞ୍ଚ ମିନିଟ୍ ଭିତରେ ମୁଁ ଆପଣଙ୍କୁ ଯାଇକି ସେ ସହିତ ଯାଇ ଭେଟୁଛି ଦୟାକରି ସେ ଜିନିଷ ଯଦି ଆପଣଙ୍କ ପାଖରେ ଥିବ ଆପଣ ଟିକେ ଦୟାକରି ରଖିଥାନ୍ତୁ ସେଇ ଦୋକାନ ପାଖରେ ଠିଆ ହେଇଥାନ୍ତୁ ମୁଁ ଯାଇ କରି ଆପଣଙ୍କ ପାଖରେ ପାଞ୍ଚ ମିନିଟ୍ ଭିତରେ ପହଞ୍ଚୁଛି ଆଜ୍ଞା ଆଜ୍ଞା

ଠିକ୍ ଅଛି ମୁଁ ଯାଇ ପହଞ୍ଚିଲି ନାହିଁ ନାହିଁ ମୁଁ ଆଉ ଗୋଟେ ସାଙ୍ଗେ ସାଙ୍ଗେ ଗୋଟେ ରାପିଡ଼ୋ ବୁକ୍ କରିଦେଉଛି ଯାଇ କରି ଆପଣଙ୍କ ପାଖରେ ପହଞ୍ଚୁଛି ଆଜ୍ଞା ଆପଣଙ୍କର ଲେଟ୍ ହେବନି ଆଜ୍ଞା ଆପଣ ଆପଣଙ୍କ ଭଡ଼ା ନେଇକି ଯିବେ ବାସ୍ ମୋର ସେଇ ଜିନିଷଟା ଆଜ୍ଞା ଇଣ୍ଟରଭ୍ୟୁ ନହେଲେ ମୁଁ ଇଣ୍ଟରଭ୍ୟୁ ଫେସ୍ କରିପାରିବିନି ଆଜ୍ଞା ଠିକ୍ ଅଛି ଆଜ୍ଞା ଠିକ୍ ଅଛି ଧନ୍ୟବାଦ ମୁଁ ଯାଇ ପହଞ୍ଚୁଛି ଆଜ୍ଞା ଠିକ୍ ଅଛି